ହଁ ଟ୍ୟାପ ପାଣି ଆମ ଘରକୁ ଆସିଛି ଆମେ ବ୍ୟବହାର କରୁଛୁ ଆମକୁ ବହୁତ ଭଲ ଲାଗୁଛି ସେ ବାହାରୁ ମାନେ ଅଲଗା ଜାଗାରୁ ଆଣିବା ନଦୀ ପୋଖରୀ ଖୋଲା ଜାଗାରେ ଥିବା କୂଅ ଏହିଠାରୁ ବ୍ୟବହାର କଲେ ଆମକୁ ବହୁତ ପ୍ରକାର ରୋଗ ହେଉଛି ଏବେ ତ ଘର ପାଖକୁ ହିଁ ପଳାଇଆସିଲାଣି ପାଣି ଘର ଘରରେ ପାଣି ସପ୍ଳାଇ ଚାଲିଛି ତ ପାଖକୁ ଆସିକି ପାଣି ଘରେ ଷ୍ଟକ କରିକି ରଖିକି ପିଉଛନ୍ତି ଯାହା ଦ୍ଵାରା ଲୋକମାନଙ୍କର ଦେହ ଅସୁସ୍ଥ ରହୁଛି ଆଉ ହଇଜା ଭଳିଆ ରୋଗ ମଧ୍ୟ ହେଉନାହିଁ ଆଉ ସେମାନେ ବି ଭଲ ପାଣି ପିଇବା ପାଇଁ ପାଉଛନ୍ତି ବାହାରୁ କିଛି ବି ଖରାପ ପାଣି ଯାହାକି କୂଅର ଖୋଲା ଜାଗା ପୋଖରୀର ସବୁ ଝାଡ଼ା ବସି ଥାଉଛନ୍ତି ସେ ପାଣି ଏଇ ପାଣି ପିଇକି ଦେହ ନ ଖରାପ କରି ଘର ଆସୁଥିବା ପାଣିକୁ ପିଇବା ଦରକାର